ମୁଇଁ ଖାଲି ଟାଇମ୍ରେ ଗଛ ମାନେ ସବୁ ଲଗାଲୁଗି କରସିଁ ଜଗାଜୁଗି କରସିଁ କେନ୍ତା ହେଇଛେ କେନ କାଣା ହେଇଛେ ସେଟା ଫିର୍ ଦେଖସିଁ କପଡ଼ା କୁପଡ଼ି କଟାକୁଟି କରସିଁ ଟି ଭି ଦେଖସିଁ ଗୀତ ବି ଗାଏସୁଁ ମୋର୍ ସାଙ୍ଗ ମାନେ ଆଏସନ୍ ଗପସପ ହେସୁଁ ମୋବାଇଲରେ ବି କଥାବାର୍ତ୍ତା ହେସୁଁ ଆଉ ଉଖେନ୍ ବେଟା ବୁଟି ଫେର୍ ଘାଏ ହେସଁ ଛୁଆମାନେ ଆଏସନ୍ ଟ୍ୟୁସନ୍ ପଢ଼ାସୁଁ ଟ୍ୟୁସନ୍ ବିଷୟ ନେଇକରି ବି କଥାବାର୍ତ୍ତା ହେସୁଁ ଛୁଆମାନଙ୍କୁ ଗପ ପଚାରେସି କାଣା ଆଜ୍କା ପଢ଼ାହେଲା ଇସ୍କୁଲରେ ସେ ବିଷୟରେ ଟିକେ କହ ବୋଲ୍ସି ଛୁଆମାନେ ବି କହେସନ୍ ଛୁଆମାନଙ୍କୁ ବି କେତେ ଗୀତ ଶିଖେଇ ଶିଖାସିଁ ସେମାନେ ବି ଗାଏସ ଗାଏସନ୍ ଇସ୍କୁଲରେ ଇଟା ପଢ଼ାହେଲା ସେଟା ପଢ଼ାହେଲା ବି ବୋଲସନ୍ ଆଉ କହେସନ୍ ଆରୁ ଫେର୍ ଖାଲି ଟାଇମ୍ ଆଉ ଟାଇମ୍ ଥିଲେ ଫିର୍ ମୁଇଁ ଇ ଉଖେନ୍ ବେଟାବୁଟି ହେସୁଁ ଟି ଭି ଦେଖସୁଁ ଗୀତ ବି ଗାଏସୁଁ ଆଉର୍ ଘର୍ ଦୁଆର୍ ବି ସଫା ସୁତର୍ ପୁଛା ପୁଛି ସବୁ କରସିଁ